ହଁ ଆଜ୍ଞା ଆମ ଅଞ୍ଚଳରେ ପ୍ରାଣୀ ଚିକିତ୍ସକ ଅଛନ୍ତି ସେମାନେ ସାଧାରଣତଃ ପଶୁମାନଙ୍କୁ ସୁସ୍ଥ ରଖିବା ପାଇଁକି ବିଭିନ୍ନ ପ୍ରକାର ଟିପ୍ସ୍ ଦେଇଥାନ୍ତି ଯେମିତିକି ଆମର ବର୍ଷା ଦିନେ ଗୋ ଗାଈଗୋରୁମାନଙ୍କୁ ଫାଟୁଆ ରୋଗ ହେଇଥାଏ ସେମାନେ ଗା ଆସି ଗାଁ ଗାଁ ବୁଲିଥାନ୍ତି ଏବଂ ଗାଈମାନଙ୍କୁ ପରୀକ୍ଷା ନିରୀକ୍ଷା କରିଥାନ୍ତି ଏବଂ ଫାଟୁ ଫାଟୁଆ ରୋଗ ପାଇଁକା ବିଭିନ୍ନ ପ୍ରକାର ଇଞ୍ଜେକ୍ସନ୍ ଦେଇଥାନ୍ତି ଔଷଧ ମଧ୍ୟ ଦେଇଥାନ୍ତି ଏଥିପାଇଁ ଆମକୁ ବିଭି ବେଶୀ ବେଶୀ ପଇସା ଦେବାକୁ ପଡ଼ିଥାଏ ଅଳ୍ପ ପଇସାରେ ମଧ୍ୟ ସେମାନେ ଯାଞ୍ଚ କରିଥାନ୍ତି ଏବଂ ସରକାର ଏହାପାଇଁ ମଧ୍ୟ ବିଭିନ୍ନ ପ୍ରକାର ଅର୍ଥ ରାଶି ସେମାନଙ୍କୁ ଯୋଗାଇ ଦେଇଥାଆନ୍ତି ଶେଷଥର ପାଇଁ ଆମର ବର୍ଷାଦିନେ ପଶୁ ଚିକିତ୍ସକ ଗାଁକୁ ଆସିଥିଲେ ଆମର ଗାଁରେ ସର୍ଭେ ମଧ୍ୟ ହୋଇଥିଲା କି କେଉଁ କେଉଁ ଗାଈମାନଙ୍କୁ ଫାଟୁଆ ରୋଗ ହେଇଛି ସେମାନଙ୍କ ପାଇଁ କେତେ କେତେ ଦିନି ହେଲା ହେଲାଣି କେତେ ଗାଈ ସେଥିପାଇଁ ଆକ୍ରାନ୍ତ ଅଛନ୍ତି ଓ ସଂକ୍ରମିତ ହେଉଛନ୍ତି ନା ନାହିଁ ତାହା ମଧ୍ୟ ସର୍ଭେ ହେଇଥିଲା ସର୍ଭେ ପରେ ସେମାନେ ଆସି ଗାଁ ଗାଁ ବୁଲି ଘର ଘର ବୁଲି ପ୍ରତି ଗାଈକୁ ଇଞ୍ଜେକ୍ସନ୍ ଔଷଧ ମଧ୍ୟ ପ୍ରଦାନ କରିଥିଲେ ଯାହାଫଳରେ ଆମ ଗାଈଗୁଡ଼ିକ ସୁସ୍ଥ ହୋଇଥିଲେ ଏବଂ ସଂକ୍ରମଣରୁ ବଞ୍ଚିଯାଇଥିଲେ ଏହା ମଧ୍ୟ ଉପକୃତ ଥିଲା ଓ ସରକାରଙ୍କ ପାଇଁ ଏହା ବହୁତ ସରକାରଙ୍କୁ ମୁଁ ବହୁତ ଧନ୍ୟବାଦ ଦେବାକୁ ଚାହିଁବି ଏଭଳି ପ୍ରୋତ୍ସାହନ ଦେଇଥିବାରୁ